ଚିତ୍ରାଙ୍କନ ମୋତେ ଖୁବ୍ ଭଲଲାଗେ ଚିତ୍ରାଙ୍କନ କରିବାକୁ ମୋତେ ଖୁବ୍ ଆନନ୍ଦିତ ମନେହୁଏ ଚିତ୍ରାଙ୍କନ ମୋର ବହୁତ ବଡ଼ ଏକ ପେଶା ଛୋଟ ଥିଲା ବେଳୁ ମୁଁ ଚିତ୍ରାଙ୍କନ କରିବାକୁ ଚେଷ୍ଟା କରେ ମୋର ସାଙ୍ଗ ପିଲାମାନେ ମଧ୍ୟ ବହୁତ ଗୁଡ଼ାଏ ଚିତ୍ରାଙ୍କନ କରନ୍ତି କିନ୍ତୁ ମୁଁ ଯେତେବେଳେ ସେ ଚିତ୍ର ହେବ ଯେଉଁ ଜିନିଷର ସେ ଚିତ୍ରଟିକୁ ବନାଉଛନ୍ତି ତାଙ୍କ ଭିତରେ ପାର୍ଥକ୍ୟ ଦେଖିବାକୁ ଚେଷ୍ଟା କରେ ମୋତେ ସେହି ବସ୍ତୁଟି ବାସ୍ତବରେ କେମିତି ଏବଂ ଚିତ୍ରରେ କେମିତି ସେ ମଧ୍ୟରେ ବହୁତ ପାର୍ଥକ୍ୟ ଅନୁଭୂତି ହୋଇଥାଏ ସେଥିପାଇଁ ମୁଁ ତାକୁ ଯେମିତି ସେ ବାସ୍ତବରେ ଦେଖାଯାଉଛି ତାକୁ ସେମିତି ହିଁ କାଗଜରେ ଉତାରିବାକୁ ଚେଷ୍ଟା କରିଥାଏ ତାକୁ ଦେଖିକି ପୁରାପୁରି ନକଲ କରିବାକୁ ଚେଷ୍ଟା କରେ ଏବଂ ବହୁତ ଥର ପାଖାପାଖି ଏହିଭଳି ଭାବରେ ପ୍ରୟାସ କରିବା ଦ୍ୱାରା ମୋର ଚିତ୍ରାଙ୍କନରେ ଖୁବ୍ ବୃଦ୍ଧି ହେଲା ମୁଁ ବହୁତ ଭଲ ଚିତ୍ରାଙ୍କନ କରିବାକୁ ଲାଗିଲି ଧିରେ ଧିରେ ଧିରେ ଧିରେ ମୋର କଳା ଆଗକୁ ବଢ଼ିଲା ଏହିଭଳି ଭାବରେ ପ୍ରତିଦିନିଆ ଅଭ୍ୟାସ ଯେତେବେଳେ ବି ମୋର ରଫ୍ ନୋଟ୍ ବାହର କରିକି ବସିଥିବି ମୁଁ ସେତେବେଳେ ଯାହା ହେଲେ ବି କିଛି ଗୋଟେ ଚିତ୍ରାଙ୍କନ କରିଦେଇଥାଏ ତ ସେହିଭଳି ଭାବରେ ଚିତ୍ରାଙ୍କନ କରିବା କଳାଟି ଆଗକୁ ବଢ଼ିଲା ଟିକିଏ ବେଶି ଭଲ କରିକି ହେଲା ଏବଂ ମୋ ଚିତ୍ରାଙ୍କନର ଯେଉଁ ପ୍ରତିଭା ସମସ୍ତଙ୍କ ସାମ୍ନାକୁ ଗଲା ସମସ୍ତେ ମୋ ଚିତ୍ରାଙ୍କନକୁ ଖୁବ୍ ଭଲପାଇଲେ ତାଙ୍କୁ ମୋ ଚିତ୍ରାଙ୍କନ ବହୁତ ଭଲ ଲାଗିଲା ସେଇଥିପାଇଁ ଆମର ଭଲ ହେଲା ସବୁ ପ୍ରକାର ଜିନିଷ ଆଉ ଆମର ବହୁତ ମାନେ ଖୁସି ଲାଗିଲା ମୋତେ ଯାହା ହଉ ଏତିକି ହେଲେ ଗୋଟେ ପ୍ରକାର ହେଲା ମୋ ପ୍ରତିଭା ସମସ୍ତଙ୍କ ସାମ୍ନାକୁ ଗଲା ଆଉ